ଆମେ ଯଦି ନିକଟବର୍ତ୍ତୀ କୌଣସି ସହରକୁ ଯାଉଛେ ସେଥିପାଇଁ ତ କୌଣସି ଅସୁବିଧାର ସମ୍ଭାବନା ନାହିଁ କେବଳ ଚୋରି ଡକାୟତିକୁ ଟିକେ ସାବଧାନ ସହ ଯିବାକୁ ପଡ଼ିବ ସେଥିପାଇଁ ଭୟ ରହିଥାଏ ଏବଂ ଚୋରି ଡକାୟତି କେମିତି ନ ହବ ସେଥିପାଇଁ ଆମକୁ ଆମ ସମସ୍ତ ଜିନିଷପତ୍ରକୁ ନିଜ ଦାୟିତ୍ୱରେ ଭଲ ଭାବରେ ରଖିବାକୁ ପଡ଼ିବ ନଚେତ୍ ଚୋରି ହେଇଯିବାର ସମ୍ଭାବନା ରହିଛି ନିଜର ଟଙ୍କା ପଇସା ପର୍ସ ଏବଂ ମୋବାଇଲ୍ ସଠିକ୍ ସ୍ଥାନରେ ଏବଂ ସଠିକ୍ ଭାବରେ ନିଜକୁ ଧରିବାକୁ ପଡ଼ିବ ଏବଂ ତା ସହିତ ଆମକୁ ଯଦି ଆମେ ଦୂରକୁ ଯାତ୍ରା କରୁଛେ କୌଣସି ଟ୍ରେନ୍ କିମ୍ବା ବସ୍ରେ ଯାଉଛେ ତାେ ସେଥିପାଇଁ ଆମକୁ ଅଧିକ ଟିକେ ସତର୍କ ରହିବାକୁ ପଡ଼ିବ ଯେମିତି ଆମ ସହ କିଛି ଦୁର୍ଘଟଣା ନ ଘଟିବ ସେଥିପାଇଁ ନିଜକୁ ସଜାଗ ରହିବାକୁ ପଡ଼ିବ ଏବଂ ଆମେ ଯଦି ଟିକେଟ୍ କରିକି ଯାଉଛେ ତା'ହେଲେ ଆମକୁ ଆମ ଟିକେଟ୍ ସବୁ ଯତ୍ନରେ ରଖିବାକୁ ପଡ଼ିବ ନଚେତ୍ ଆମେ ଯଦି ହଜେଇଦବା ଆମେ ଆଉ ଆଗକୁ ଯାଇପାରିବା ନାହିଁ ଏବଂ ସମ ସେଗୁଡ଼ିକୁ ଆମର ନିରାପତ୍ତା ଆମେ କେମିତି କରିବା ଆମେ କେମିତି ଗଲେ ସୁବିଧାରେ ସେ ସ୍ଥାନରେ ପହଞ୍ଚି ପାରିବା ସେଥିପାଇଁ ଯତ୍ନବାନ ହେବାକୁ ପଡ଼ିବ ଆମେ କେବଳ ଯାଉଛୁ କହିକି ମନ ଇଚ୍ଛା ଗଲେ ହବ ନାହିଁ ଆମେ ଯଦି ବାଇକ୍ କିମ୍ବା ଅଟୋରେ ଯିବା ଉଚିତ୍ ନୁହେଁ କାରଣ ଆମେ ଯଦି ବାଇକ୍ରେ ଯାଉଛେ ତା'ହେଲେ ଅନେକ ଅସୁବିଧାର ହବାର ସମ୍ଭାବନା ରହିଛି ପକେଟ୍ ମାର୍ ଡକାୟତି ସବୁ ହବାର ସମ୍ଭାବନା ରହିଛି ଆମେ ଯଦି ବସ୍ରେ ଯାଉଛେ ଟ୍ରେନ୍ରେ ଯାଉଛେ ସେଠାରେ ବହୁତ ଲୋକଙ୍କ ପାଖରୁ ଆମକୁ କେହି ନହେଲେ ଜଣେ ନ ହେଲେ ଆଉ ଜଣେ ସାହାଯ୍ୟ କରିବାର ସମ୍ଭାବନା ସେଇଠି ରହିଛି କଣ୍ଡକ୍ଟର୍ ହେଲ୍ପର୍ ସବୁ ଅଛନ୍ତି ସେମାନେ ଆମକୁ ସାହାଯ୍ୟ କରିପାରିବେ କିନ୍ତୁ ଯଦି ଆମେ ଅଟୋରେ କିମ୍ବା ବାଇକ୍ରେ ଯାଉଛେ ତା'ହେଲେ ଆମକୁ ସାହାଯ୍ୟ କରିବା ପାଇଁ ସେଇଠି କେହି ବି ନଥାନ୍ତି ତେଣୁ ଆମେ ଆମର ସୁରକ୍ଷା ପ୍ରଥମେ ଦେଖିବା ଆବଶ୍ୟକ ଏବଂ ଆମେ ଯେମିତି ସୁରକ୍ଷିତ ଭାବରେ ନିରାପତ୍ତା ସ୍ଥାନ ନିରାପତ୍ତା ନିରାପତ୍ତା ସହିତ ଆମେ ସଠିକ୍ ସ୍ଥାନରେ ପହଞ୍ଚି ପାରିବା ସେଥିପାଇଁ ନିଜକୁ ଧ୍ୟାନ ସହ ଯିବାକୁ ପଡ଼ିବ